ଆମ ଅଞ୍ଚଳରେ ବେଶୀ ହେଉ ମାଣ୍ଡିଆକୁ ପ୍ରାଧନ୍ୟ ଖାଦ୍ୟ ଖାଆନ୍ତି ଗରମ ଦିନରେ ସବୁଥିରେ ଲାଗୁଛି ଆଉ ଶୁଆ ଚାଳ ଗୋଟିଏ ଅଛି ଖିରି ରାନ୍ଧିକରି ବି ଖାଇବାକୁ ହୁଏ ସେଇଟା ବି ଟେଷ୍ଟ ଭଲ ଅଛି